ପକ୍ଷୀମାନଙ୍କୁ ଆକର୍ଷଣ କରିବା ପାଇଁ ଆମେ ଫାଷ୍ଟ୍ ପାଣି ତା'ପରେ ଦାନା ପିଜୁଳି ଏଇସବୁ ଆମେ ଦେବାକୁ ଉଚିତ୍ ତା ସେମାନେ ସେମାନେ ଆସିବେ ଆମ ଘର ବାଟକୁ ଆସିବେ ଚାଉଳ ଦାନା ଗହମ ଏହିସବୁ ଇତ୍ୟାଦି ଦାନା ଏହିସବୁ ଇତ୍ୟାଦି ଆମେ ଦେଲେ ସେମାନେ ଆକୃଷ୍ଟ ହେବେ ଓ ଆମ ଘର ବାଟକୁ ଆସିବେ ଯେମିତି ପିଜୁଳି ପିଜୁଳି ଛୁଆମାନଙ୍କୁ ବହୁତ ଭଲ ଲାଗୁଥାଏ ସେଥିପାଇଁ ପିଜୁଳି ଶୁଆମାନଙ୍କୁ ତ ଆମେ ରଖିବାକୁ ଇଚ୍ଛା ହେଲେ ପିଜୁଳି ତା'ପରେ ଦାନା ଏହିସବୁ ବହୁତ କିଛି ଭାତ ବି ସେମାନେ ଖାଇଥାନ୍ତି ସେଥିପାଇଁ ଆମେ ଭାତ ବି ଦେଇଥିବୁ ସେଥିବେଳେ ପିଜୁଳି ଏହିସବୁ ଆମେ ଦେଲେ ସେ ପକ୍ଷୀମାନେ ଆଉ ଜାଗାରେ ଆକୃଷ୍ଟ ଆମ ଘର ଆଗରେ ଆକୃଷ୍ଟ ହୋଇ ରହିପାରିବେ ହେଲେ ଆମେ ପକ୍ଷୀମାନଙ୍କୁ ଦେଖିପାରିବା ଆମ ଘର ବାଟକୁ ରଖିକରି ଆମେ ଆକୃଷ୍ଟ ହୋଇ ରଖିଥିବୁ ହେଲେ ଆମେ ଆକୃଷ୍ଟ କରି ରଖିଥିଲେ ଆମେ ପକ୍ଷୀମାନେ ଆମ ଘର ବାଟକୁ ଆସିବେ ଓ ରହିପାରିବେ